ଆମେ ପହଁରିବାର୍ ଦ୍ୱାରା ଆମର୍ ଦେହେ ଠିକ୍ ରହୁଛେ ପହଁରିବା ଦ୍ୱାରା ଆମର୍ ରକ୍ତ ସଞ୍ଚାଳନ୍ ଠିକ୍ ହଉଛେ ପହଁରିବା ଦ୍ୱାରା ଥଣ୍ଡା ବି କମ୍ ଲାଗୁଛେ ପହଁରିବା ଦ୍ୱାରା ଗାଧ୍ବାର୍ ଦ୍ୱାରା ବି ଦେହେ ଫୂର୍ତ୍ତି ରହୁଛେ ସବୁବେଳେ ଆମର ଦେହେ ପାଏନ୍ ଠିକ୍ ରହୁଛେ ତାର୍ପରେ ପହଁରିକରି ବି ଲୋକ୍ ଝୁରି ଚାଷ୍ ବି ଝୁରି ବି ମାରିକରି ବି ଇଏ କରି କରି ପଏସା ଉପାର୍ଜନ୍ କରୁଛନ୍ ତାର୍ପରେ ଝୁରି ମାରିକରି ଲୋକର୍ନୁ ବିକି କରି ଦୁଇ ଚାର୍ ପଏସା ଆନିକରି ଘର୍ ବି ଚଲାବାକେ ପଡ଼ୁଛେ ଏନ୍ତିହେଇ କରି ସବୁ କିଛି ସେହେବାର୍ ବି କର୍ବାର୍ ବି ପଡ଼ୁଛେ୍ ପାଏନ୍ ପାଏନ୍ ପହଁରିବାର୍ଟା ବି ବହୁତ୍ ଭଲ୍ ଜିନିଷ୍ଟେ ଆର୍ ଇଟା ସମସ୍ତେ କର୍ବାର୍ କଥା ଏ ଆର୍ କରିଲାପରେ ଇଟା ଲାଭ୍ଟା ନିଜେ ଜାନି ପାର୍ବ ଆରୁ ଦୁସ୍ରା ଲୋକ୍ ବି ବତାଲେ ବି ଇଟା ନାଇଁ କରନ୍ ଆର କହେବାକେ ବି ଖରାପ୍ ଲାଗୁଛେ ଆର୍ ସବୁବେଳେ ଏନ୍ତା କରି ଯେ ଯଦି କହୁଛେ ସେଟା ଦିହି ସବୁବେଲେ ଠିକ୍ ରହୁଛେ୍ ଡ଼କ୍ଟରଖାନାକେ ଯିବାର୍ କେ ବି ନାଇଁ ପଡ଼୍ବାର୍ ଆଉ ସବୁବେଲେ ଘରେ ବସିକରି ଭଲ୍ ରହୁଛେ ବଲିକରି ଆମର୍ ଭାବ୍ନା ଏ